ଛୁଆମାନେ ଓଡ଼ିଶାନୁ ଭଲ୍କରି ପାଠ୍ ନେଇ ପଢ଼ିନାଇ ଯାନ୍ବାର୍ ବେଲେ ମାଷ୍ଟର୍ମାନେ ମା ବାପାମାନେ ସମସ୍ତେ ଧ୍ୟାନ୍ ଦେବାର୍ କଥା ଯେ ଛୁଆ କେନ୍ତା ପଢ଼୍ଲା କେନ୍ତା ନାଇ ପଢ଼୍ଲା ଜାନୁଛି କି ନାଇ ଜାନୁଛି ବୋଲିକରି ଧ୍ୟାନ୍ ଦେବାର୍ କଥା ବେଲେ ଆମେ ଧ୍ୟାନ୍ ଦେଇ ନାଇ ପାରବାର୍ ଗରୀବ୍ ଦୁଃଖୀ ଲୋକ୍ ବୋଲେ କେତେବେଲେ ଛୁଆ ପଢ଼ିଯାଉଚି କେତେବେଲେ ଆସୁଛି ପଢ଼ି ଯାନୁଛି କି ନାଇ ଜାନବାର୍ କେନ୍ତା କରୁଛେ ବୋଲିକରି ମା ବାପାମାନେ ଧ୍ୟାନ୍ ଦେଇକରି ଦେଖିଲେ ସେ ଛୁଆମାନେ ଟିକେ ଧ୍ୟାନ୍ ନାଇ ଦେବାର୍ ପାଠନଆଜକାଲ୍ ମୋବାଇଲ୍ମାନେ ଦେଖୁଛନ୍ ଆଉ ବୁଲାବୁଲି ବେଶୀ କରୁଛନ୍ ଖେଲାଖେଲି ଯହ କରୁଛନ୍ ଆରୁ ମା ବାପାର୍ କଥା ବି ନାଇ ମାନ୍ବାର୍ ମାଷ୍ଟର୍ମାନେ ଭି କଥାଟିକେ ନାଇ ମାନ୍ବାର୍ ଛୁଆମାନେ ପିଲା ଏତେ ପଢ଼ାପଢ଼ି ହେତେ ଧ୍ୟାନ୍ ନାଇ ଦେବାର୍ ମାଷ୍ଟର୍ମାନେ ବୋଲେ ଟିକେ ଧ୍ୟାନ୍ ଦେବାର୍ କଥା ଯେ ଛୁଆମାନେ କେନ୍ତା ପଢ଼ୁଛନ୍ ବେଲେ ଭଲ୍କରି ଟିକେ ପାଠ୍ ପୁଠା ପଢ଼ାବାର୍ କଥା